ଆଜ୍ଞା ମୁଁ ଅନୀଲ୍ କୁମାର ସାହୁ କହୁଛି ହଁ ଯେ ଆପଣ ଯେଉଁ କହୁଥିଲେ ଆଧାର କାର୍ଡ୍ କପି ଯେଉଁ ଦରକାର କରୁଥିଲେ ଏବେ ତ କାମରେ ବ୍ୟସ୍ତ ଅଛି ଆପଣଙ୍କୁ ଇମେଲ୍ରେ ଆଧାର କାର୍ଡ୍ଟା ପଠେଇ ଦେଉଛି ଆପଣ ସେ ଇମେଲ୍ ତାପରେ ତାହାକୁ କାଢ଼ିକି ତାକୁ ଦେଖେଇ ନେବେ ହଁ ଅଲଗା ଅଲଗା କ'ଣ ଡକୁମେଣ୍ଟ ଦରକାର ଅଛି ନା ହଁ ଯଦି ଦରକାର ଅଛି ତେବେ ମୋତେ କହିବେ